ହ୍ୟାଲୋ ନମସ୍କାର ଆଜ୍ଞା ନମସ୍କାର କିଏ ଫୋନ୍ କରୁଥିଲେ ହଁ କୁହନ୍ତୁ ହଁ ହଁ ଆଜ୍ଞା ମୋର ଷ୍ଟୁଡ଼ିଓ ଅଛି ପ୍ଲସ୍ କ'ଣ କହିଲେ ହଁ ଆଜ୍ଞା ଏବେ ତ ସମୟ ସେ ଟିକେ ରେଟ୍ ବଢ଼ିଗଲାଣି ଆଗ ଅପେକ୍ଷା ଆଉ ଗୋଟେ ପିସ୍ ପାଞ୍ଚ ଟଙ୍କା ଲେଖାଏଁ ମୁଁ ନେଉଛି କିନ୍ତୁ ଆପଣ ଯଦି ଟିକେ ଅଧିକ ନମ୍ବର ବାର ପନ୍ଦର ପିସ୍ ଲେଖାଏଁ ଦେବେ ତାହେଲେ ମୁଁ ଆପଣଙ୍କୁ ଚାରି ଟଙ୍କା ଲେଖାଏଁ ପର୍ ପିସ୍ ନେବି ଆଉ ପାସପୋର୍ଟ ଫଟୋ ଧୋଇକି ଦେବାରେ ଆଉ ଆଉ ହଁ ହଁ ହଁ ଆଠ ଆଠଟା ଷୋହଳଟା ବତିଶଟା ଆଉ ଟିକେ ଅଧିକ ନମ୍ବର ହେଲେ ଆପଣଙ୍କୁ ବି ଟିକେ ଶସ୍ତା ପଡ଼ିବ ମୁଁ ଚାରି ଟଙ୍କା ଲେଖାଏଁ ପର ପିସ୍ ନେବି ଆଉ ପ୍ଲସ୍ ଆପଣଙ୍କୁ ମଧ୍ୟ ବେଶୀ ଫଟୋ ହେଇଗଲେ ଏକାଥରେ ନେଇକି ଦିନ ଦରକାରରେ ଆସିବି ବା ଆଉ କ'ଣ

ହଁ ବତିଶଟା ଫୁଲ୍ ଗୁଡ଼ାକ ତାର ପୋଷ୍ଟକାର୍ଡ଼ ସାଇଜ୍ ଛୋଟ ଅଛି ତା'ଠୁ ବଡ଼ ସାଇଜ୍ର ଅଛି ଆପଣ ଲ୍ୟାମିନେସନ୍ କରିବାକୁ ଚାହିଁଲେ ହବ ହଁ ହଁ ଏମିତି ସବୁ ବଡ଼ ସାଇଜ୍ର ଫଟୋ ଅଛି ଆଉ ଆପଣ ପ୍ଲେନ୍ ଫଟୋ ଧୋଇକି ନେବେ କି ଲାମିନେସନ୍ କରିକି ନେବେ ହଁ ଲାମିନେସନ୍ କରିକି ଦେଇଦେବି ହଁ ଚାରି ବାଇ ଆଠର ପୋଷ୍ଟକାର୍ଡ଼ ସାଇଜ ଏ ତିନିଟା ଲେଖାଏଁ ତିନିଟା ଛଅଟା ଆଠଟା ଆପଣ ଅଧିକ କପି ନେଇପାରିବେ ଆଉ କମ୍ ବି ନେଇପାରିବେ କିନ୍ତୁ ବେଶି କପି ହେଲେ କ'ଣ ଆମେ ଏକା ସାଙ୍ଗରେ ଅଧିକ ଗୋଟେ ପ୍ରକାର ଫଟୋରେ ଚାରି ପାଞ୍ଚଟା କପି ବାହାରେ କଲା ବେଳକୁ ଆମକୁ ସହଜ ହେଉଛି ଆଉ ପ୍ଲସ୍ ଆପଣଙ୍କୁ ମଧ୍ୟ ଟିକେ ରେଟ୍ କମ୍ରେ ମୁଁ ଦେଇପାରିବି ବୁଝିପାରିଲେ ଏଇଟା ହେଉଛି କଥା ହଉ ଆପଣ କେଉଁଠି ପାଇଲେ ନମ୍ବରଟା ମୋତେ ଫୋନ୍ କଲେ ଯାହା ହଉ ଆପଣ